ସ୍ଵଚ୍ଛ ଭାରତ ହେଉଛି ଅଭିଯାନ ହେଉଛି ଗୋଟିଏ ସ୍ୱଚ୍ଛତା ବିଷୟରେ ଆଉ ସ୍ୱଚ୍ଛତା ଜିନିଷ ଆଉ ଯେମିତିକି ଆମେ ସ୍ୱଚ୍ଛ ରହିଲେ ଭାରତ ସ୍ୱଚ୍ଛ ରହିବ ଭାରତର ଉନ୍ନତି ହେବ ତେଣୁ ଆମକୁ ସ୍ୱଚ୍ଛତା ଏବଂ ପରିଷ୍କାର ରହିବା ପାଇଁ ପଡ଼ିବ ଆମ ଗାଁକୁ ସ୍ଵଚ୍ଛ ରଖିବା ଗାଁ ପରେ ତା'ପରେ ସହରକୁ ସ୍ଵଚ୍ଛ ରଖିବା ଦେଲେ ଆମ ଭାରତବର୍ଷ ଆମ ଦେଶ ସ୍ଵଚ୍ଛ ସ୍ୱଚ୍ଛ ରହିବ ସ୍ୱଚ୍ଛତା ଆଡ଼କୁ ଯିବ ତେଣୁ ସ୍ୱଚ୍ଛତା ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି ସ୍ୱଚ୍ଛତା ଅଭିଯାନରେ ଭାଗ ମଧ୍ୟ ନେଇଛନ୍ତି ଆମର ଆଖପାଖରେ ଅଞ୍ଚଳରେ ଗାଁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ଆମେ ଭାଗ ନେଉ ସ୍ୱଚ୍ଛତାରେ ଭାଗ ନେଉ ଗାଁର ପ୍ରାୟ ସମସ୍ତଙ୍କୁ ଏହି ବିଷୟରେ ଆମେ ସ୍ୱଚ୍ଛତା ବିଷୟରେ ଆମେ ବୁଝାଇଥାଉ ପିଲା ପାଖରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗାଁ ସ୍ୱଚ୍ଛତାରେ ଭାଗ ନିଅନ୍ତି ତେଣୁକରି ମୁଁ କହୁଛି ଗାଁରେ ଯଦି ସମସ୍ତେ ସ୍ୱଚ୍ଛତା ରହିବେ ତ ଗୋଟେ ଦେଶର ଉନ୍ନତି ହେବ ଦେଶର ଉନ୍ନତି ହେଲେ ଆମମାନଙ୍କର ସୁବିଧା ହେବ ଆମେମାନେ ତା'ର ଲାଭ ପାଇପାରିବା ତେଣୁ ଆମେ କହୁଛେ ଆଉ ଘର ବିଷୟରେ ଘର ସ୍ଵଚ୍ଛ ରଖିବା ତା'ପରେ ଗାଁ ସ୍ଵଚ୍ଛ ରହିବ ତା'ପରେ ଦେଶକୁ ସ୍ୱଚ୍ଛ ରଖିବା ଦେଶକୁ ସ୍ୱଚ୍ଛତା ରଖିବାରେ ଭାରତୀୟମାନଙ୍କର ବହୁତ ଅବଦାନ ରହିଛି ଆଉ ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ବିଷୟରେ ଯେଉଁ ବୁଝାଇଥିଲେ ତାହାକୁ ଆମେ କାର୍ଯ୍ୟ କରିପାରିଛେ ଆଉ ତା'ପରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱଚ୍ଛତା ବିଷୟରେ ସମସ୍ତଙ୍କୁ ଅବଗତ କରୁଛନ୍ତି ତେଣୁ ଆମେ ତାଙ୍କ କଥାକୁ ମାନି ଆମେ ସ୍ୱଚ୍ଛତାରେ ଭାଗ ନେଉଛେ ଆଉ ପରିଷ୍କାର ପରିଚ୍ଛନ୍ନ ଗାଁ ଗହଳି ସମସ୍ତଙ୍କୁ ଏ ବିଷୟରେ ଆଲୋଚନା କରି ଆମେ ସ୍ୱଚ୍ଛତା ବିଷୟରେ ବୁଝାଉଛେ ଆଉ ନିଜେ ମଧ୍ୟ ଭାଗ ନେଉଛେ ଆଉ ସ୍ୱଚ୍ଛତା ପରିଷ୍କାର ପରିଚ୍ଛନ୍ନ ରଖୁଛେ ଗାଁକୁ ରଖୁଛେ ତା'ପରେ ବଜାରକୁ ରଖୁଛେ ସହରକୁ ରଖୁଛେ ତା'ପରେ ଦେଶକୁ ରଖୁଛେ ପରିଷ୍କାର ରଖୁଛେ ସ୍ୱଚ୍ଛତା ରଖୁଛେ ଆଉ ତେଣୁକରି ଦେଶ ଉନ୍ନତି ପାଇଁ ସ୍ୱଚ୍ଛତା ଏକ ପ୍ରମୁଖ ବିଷୟ ପାଲଟିଛି ତେଣୁ ମୋର ଅନୁରୋଧ ସମସ୍ତଙ୍କୁ ସମସ୍ତେ ସ୍ୱଚ୍ଛତା ପାଇଁ ଅଭିଯାନ ଆରମ୍ଭ କରନ୍ତୁ ଏବଂ ଭାଗ ନିଅନ୍ତୁ ସ୍ୱଚ୍ଛତାରେ ଏତିକି କହୁଛି ଧନ୍ୟବାଦ